ମୁଁ ଏବେ ଯେଉଁ ଇଲେକ୍ଟ୍ରି ବଲ୍ବଟା ଆଣିନଥିଲି ଦୁଇ ଦିନ ଭଲ ଜଳିଲା ତା'ପରେ ପୁଣି ଧପ ଧପ ହୋଇକି ତା'ର ମିଲ୍ମାଲ୍ ଖାଲି ଜଳୁଛି ଆଉ ଛୁଆମାନେ ଭଲକି ପାଠ ପଢ଼ିପାରୁନାହାନ୍ତି କି ମୁଁ ରୋଷେଇବାସ ଟିକିଏ ଶାନ୍ତିରେ କରିପାରୁ ନାହିଁ ଆଉ ପୁରାଣ ଟିକିଏ ପଢ଼ିପାରୁନି ସନ୍ଧ୍ୟାବେଳେ କି ସିଲେଇ ଟିକିଏ କରିପାରୁନି କି ଯେକୌଣସି ମନ ହେଉଛି ବହିପତ୍ର ଗପ ବହି କି ଯେ କୌଣସି ବହି କିଛି ପଢ଼ିପାରୁନି ଆଉ କାମ କରିବାକୁ ବହୁତ ଅସୁବିଧା ହେଉଛି ଏମିତିଆ ବଲ୍ବ ଆଉ କିଣିବି ନାହିଁ